ହ୍ୟାଲୋ କ'ଣ କୁହନ୍ତୁ ହଁ କ'ଣ କୁହନ୍ତୁ ବସ୍ ଏବେ ହାଇଦ୍ରାବାଦ ଯିବ ଯାଅ ଯାଅ ଦଶଟା ବେଳୁ ଦଶଟା ରାତି ଦଶଟାରେ ହଁ ହଁ ଖାଇବା ପାଇଁ ବି ଅଛି ଦଶ ହଁ ହଁ ସେକେଣ୍ଡ୍ ବସ୍ ଅଛି ଏଡ଼ି ଚୋରି ହଉନି ପୋଲିସ୍କୁ ଡାକୁ